କିଏ କହୁଥିଲେ କାଶୀନାଥରୁ ହଁ କାଶୀନାଥରୁ କହୁଥିଲି ହ୍ୟାଲୋ ଆପଣ କିଏ କହୁଥିଲେ କାଶୀନାଥରୁ କହୁଥିଲି ମୁଁ ଅପେରସନ୍ ହଉ ମୁଁ ଅବିକା ତିନିଦିନ ଛୁଟିରେ ଅଛି ଆଉ କେଉଁ ଅପେରସନ୍ କ'ଣ ହେବେ ମୁଁ ତ ଅବିକା ତିନଦିନ ଛୁଟିରେ ଅଛି ଆପଣମାନେ ଯେଉଁ ପେସେଣ୍ଟ୍ ମାନେ କେଉଁ ଅପେରସନ୍ ହେଇଥାନ୍ତେ କ'ଣ ଷ୍ଟୋନ୍ ଅପେରସନ୍ ହେଇଥାନ୍ତେ କେଉଁ ଦିନ ଆସିବେ ଆପଣ ତିନିଦିନ ପରେ ଆସନ୍ତୁ ତିନିଦିନ ତ ଛୁଟିରେ ଅଛି ତିନିଦିନ ପରେ ଆପଣ ଆସନ୍ତୁ କେଉଁ ଦିନ ଆସିବେ ଆଉ ଡକ୍ଟର୍ ନାହାନ୍ତି ବାହାରୁ ଡକ୍ଟର୍ ବି ଆମେ ମଗାଇକିନା ବାହାରୁ ଡକ୍ଟର୍ ବି ଆମେ ମଗାଉଛୁ ଆସୁଛନ୍ତି ବାହାରୁ ଡକ୍ଟର୍ ହ୍ୟାଲୋ ହଁ ବାହାରୁ ବି ଡକ୍ଟର୍ ଆସୁଛନ୍ତି ଆପଣଙ୍କର ଆପଣଙ୍କର ବିଜୁ କାର୍ଡ଼ ବି ଅଛି ନା ଅଛି ହଁ ବିଜୁ କାର୍ଡ଼ ଫ୍ୟାସିଲିଟି ବି ଆମର ଏଠି ହୋଉଛି ବାହାରୁ ବି ଡକ୍ଟର୍ ଡକାଉଛୁ ଆଉ ଆମର ବି ଏଠି ମେଡିକାଲ୍ ପୁରା ନିଟ୍ କ୍ଲିନ୍ ଅଛି ଆଉ ସବ ସବୁ ପ୍ରକାରର ସୁବିଧା ବେଡ଼୍ ଫେଡ଼୍ ସୁବିଧା ଅଛି ଆଇ ସି ୟୁ ସୁବିଧା ବି ଅଛି ସବୁ ସୁବିଧା ଅଛି ଆମର ଡିସ୍ଚାର୍ଜ୍ ପରେ ଯେଉଁ ମେଡ଼ିସିନ୍ ନା ଡିସ୍ଚାର୍ଜ୍ ପରେ ହଁ ଡିସ୍ଚାର୍ଜ୍ ପରେ ଯେଉଁ ମେଡ଼ିସିନ୍ ନିଆ ହେଉଛି ତା ଫ୍ରୀରେ ଦିଆ ହେଉଛି ବାହାରୁ ଯେଉଁ ଡକ୍ଟର୍ ଆସୁଛନ୍ତି କ'ଣ କହିଲେ ହଁ ବାହାର ଡକ୍ଟର୍ ମଙ୍ଗଳବାର ଆସୁଛନ୍ତି ଗୁରୁବାର ଆସୁଛନ୍ତି ଶନିବାର ଏଇ ତିନିଟା ଡେରେ ଆସୁଛନ୍ତି ନାଁ ମ ଟେଷ୍ଟ୍ ମେଡିକାଲରେ ବି ଟେଷ୍ଟ୍ ହେଇ ଯାଉଛି ସବୁ

ଖର୍ଚ୍ଚ ନା ଖର୍ଚ୍ଚ ତ ଆମର ବିଜୁ କାର୍ଡ଼ ଥିଲେ ଖର୍ଚ୍ଚ ସେ ବିଜୁ କାର୍ଡ଼ରୁ କଟିଯିବ ଖର୍ଚ୍ଚଟା ଆପଣଙ୍କର ଆପଣଙ୍କର ଖାଲି ଯାହା ଖାଇବା ପିଇବା ସେହି ଖର୍ଚ୍ଚଟା ଆପଣଙ୍କ ହାତରୁ ନହେଲେ ଆଉ ଯେଉଁ ଅପେରସନ୍ ସେ ଚାର୍ଜ ଖର୍ଚ୍ଚ ସବୁ ସେଇଟା ସେ କାର୍ଡ଼ରୁ କଟିଯିବ ହଁ ଆଉ ଆପଣ ଆସିବା ପୂର୍ବରୁ ଫୋନ୍ କରିକି ଆସିବେ ଆଉ ଟିକେଟ୍ କରିବାକୁ ପଡିବ ଆପଣଙ୍କୁ ଆଉ ଆଉ ଆପଣ କେବେ ଆଉ ଆପଣ କେବେ ଆସିବେ କେବେ ତିନିଦିନ ପରେ ହଉ ଆପଣ ଯେତେବେଳେ ଆସିବେ ଟିକେ ଆସିଲା ପୂର୍ବରୁ ଫୋନ୍ କରିକି ଆସିବେ ଆଉ